ମହିଳାମାନଙ୍କୁ ଉଦ୍ୟୋଗି କରାଇବା ଆଶାରେ ମିଶନ ଶକ୍ତି ଗୁଡ଼ିକ ଗଢ଼ି ଉଠିଛି ସରକାର ଏ ଏପ୍ରତି ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ମହିଳାମାନଙ୍କୁ ବିଭିନ୍ନ ପ୍ରକାର ଯେମିତିକି ମାଛ ଚାଷ ହେଉ କିମ୍ବା ଛତୁ ଚାଷ ହେଉ କୁକୁଡ଼ା ଚାଷ ହେଉ ଏଇସବୁ କରିବା ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଯାହାଦ୍ୱାରାକି ମହିଳାମାନେ କିଛି ରୋଜଗାର କରି ପାରିବେ ଓ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ ଏବଂ ତାଙ୍କ ପରିବାରକୁ ସକ୍ଷମରେ ଚଳାଇ ପାରିବେ